କୃଷକ ମାନଙ୍କର ପଶୁ ଅଟନ୍ତି ପଶୁ ସୁସ୍ଥ ହେଲେ ମନୁଷ୍ୟ ସୁସ୍ଥ ତେଣୁକରି ପଶୁମାନଙ୍କର ହଇଜା ଫାଟୁଆ ଏସବୁ ସଂକ୍ରମଣ ହେବା ଦ୍ୱାରା ଅନ୍ୟ ପଶୁ ସଂକ୍ରମିତ ହୁଅନ୍ତି ତାହାଦ୍ୱାରା ପଶୁମାନଙ୍କର କ୍ଷୟକ୍ଷତି ଘଟେ ତେଣୁକରି ସିଜିନ୍ ସିଜିନ୍ ବସା ଖରା ଶୀତ ଏସବୁ ସିଜନ୍କୁ ନେଇ ଯଦି ଆମେ ପଶୁ ଡାକ୍ତର ସହିତ ପରାମର୍ଶ କରିବା ତା'ହେଲେ ଏସବୁ ପ୍ରାଣୀ ସବୁ ସଂକ୍ରମିତ ହେବା ବହୁତ କଷ୍ଟକର ସାଧ୍ୟ୍ୟ ଅଟନ୍ତି ତେଣୁକରି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ ଇତ୍ୟାଦି କରିବା ଦ୍ୱାରା ଆମ ପଶୁ ପଶୁମାନଙ୍କର ଓ କୃଷକମାନଙ୍କର ସୁବିଧା ବହୁତ ହେବ